ଆମର୍ ଏରିଆରେ ଲୋକ୍ ଜଙ୍ଗଲ୍ ସାଇଟ୍କେ ଯିବାର୍କେ ବହୁତ୍ ଭଲ୍ ପାଏସନ୍ ଆହୁରି ସେନୁ ଆମର୍ ଟାଉନ୍ର ବାତାବରଣ୍ ଯେଣ୍ଟାକି ଧୁଆଁ ଧୁଇଁ ଉଠୁଛେ ଲୋକର୍ କେଚେର୍ କାଚର୍ ଇ ଜିନିଷ୍ରେ ସବୁ ଦୁରେଇ କରି ଗୁଟେ ଜେନ୍ଟାକି ଶୁନ୍ୟ ସ୍ଥାନ୍କେ ଯିବାକେ ଯେନ୍ତାକି ଆମର୍ ଜଙ୍ଗଲ୍ ପାହାଡ଼୍ ଉପର୍କେ ସେନୁ ବସିକରି ଶୀତଲ୍ ହାୱା ପାଇ ପାର୍ମା ସେଇ ପ୍ରକୃତିର୍ ତାର୍ ଭିୟୁଟା ଆମେ ଉପଭୋଗ୍ କରିପାର୍ମା ସେନୁ ଗୁଟେ ଶାନ୍ତି ଲାଗ୍ସି ଆଉ କିଛି ବି ଦୁଃଖା ଇଟା ଥିବା ସେନୁ ସେ ଗଛ୍ ଲତା ଡ଼ାଲ୍ ପତର୍ ଇସବୁ ଦେଖିକରି ସେ ଜିନିଷ୍ନୁ ସେନୁ ଆମେ ମନ୍କେ ବିହିଲେଇ ପାର୍ସୁଁ

ଜଙ୍ଗଲ୍ରେ ଆମେ ବାଘ୍ ଭାଲୁ ବହୁତ୍ ଜଙ୍ଗଲ୍ରେ ଯେନ୍ତା ରହୁଛନ୍ ବର୍ହା ସମର୍ ଯେଣ୍ଟା ଦେଖ୍ବାର୍କେ ମିଲ୍ସି ବେଲେ ସେ ଗୁଟେ ଜିନିଷ୍ ଇହାଦେ ଲୁପ୍ତ ହେବାର୍କେ ଯାଉଛେ ବେଲେ ସେ ଜିନିଷ୍ ଗୁଟେ ଗୁଟେ କିଏ ବି ବାଇଚାନ୍ସ୍ ଦେଖ୍ଲେ ସେଇ ଜିନିଷ୍ଟା ଭଲ୍ ଲାଗ୍ସି ବେଲେ ଖାସ୍ କରି ସେଇ ବାଘ୍ ଭାଲୁ ଟିକେ ଟିକେ କେତେବେଲେ କେନ୍ତା ଦେଖ୍ବାର୍ ଲୋକ୍ମାନେ ଆଜିକାଲି ଜହ ପସନ୍ଦ୍ କର୍ସନ୍